ଆମର ଯେତେ ପୂର୍ବପୁରୁଷ ମାନେ ଥିଲେ ତାଙ୍କର ମୁଖ୍ୟ କାମ ଚାଷ ଏକା ଥିଲା ଗୁଜୁରାଣ ମେଣ୍ଟାଇବା ପାଇଁ ଏବଂ ସେମାନେ ଆଗରୁ ସେଇଟା କରି ଆସୁଥିଲେ ତାଙ୍କ ପୂର୍ବପୁରୁଷ ମାନଙ୍କୁ ତାଙ୍କ ଦାଦା କାକା ଅଜା ତାଙ୍କ ସମୟରେ ସେଇଟା ଚାଲି ଆସୁଥିଲା ଏବଂ ସେଇଠି ସେମାନେ ବେଶୀ ଖୁସି ଥିଲେ କିନ୍ତୁ ଆଜିର୍ ଯୁଗରେ ଆମର ଟେକ୍ନୋଲୋଜି ବେଶୀ ଡେଭଲପ ଅଛି ଏବେ ଆଉ ସମସ୍ତେ ଯାଉଛନ୍ତି ପଇସା ବେଶୀ ରୋଜଗାର କରିବା ପାଇଁ ଯେଉଁଟା କି ଚାଷ କ୍ଷେତ୍ରରେ ସେତିକି ସମ୍ଭବ ପର ହୋଇ ପାରୁନାହାନ୍ତି ତ ଆଜିକାଲି ର ଯୁବ ପିଢ଼ି ମାନଙ୍କର ମାଇଣ୍ଡ ସେଟ୍କୁ ଦେଖିଲେ ଚାଷ ପାଇଁ ସେମାନଙ୍କୁ ଗୋଟେ ଲଜ୍ୟା ବୋଧ କହିଲେ ତ ଭଲ ହବନି ଏଗ୍ଜାକ୍ଟଲି ଲଜ୍ୟା ବୋଧ ତ ନାହିଁ କିନ୍ତୁ ସେମାନଙ୍କୁ ଚାଷ କରିବା ପାଇଁ ବି ଟିକେ ଲାଜ ଲାଗେ କାହିଁକି ମାନେ ଆଜିକାଲି ପିଲାମାନେ ସବୁ ଟେକ୍ନୋଲୋଜି ଦିଗରେ ଯାଉଛନ୍ତି ସବୁ ପାଠ ପଢ଼ୁଛନ୍ତି ତ ଜଣେ ଲୋକ ପାଠ ହାଇଏଷ୍ଟ ଏଜୁକେସନ ନେଇକି ଆସିକି ଚାଷ କରିବା ବି ସମ୍ଭବ କର ନୁହଁ କିନ୍ତୁ ଲୋକମାନେ ଆଜି ମଧ୍ୟ ଆମର ଯେଉଁ ଗାଁ ଗହଳି ପରିବେଶ ଯେଉଁଠି ଅଛି ସେଥିରେ ଆଜି ବି ଲୋକମାନେ ଚାଷ କରୁଛନ୍ତି ଆଉ ମୁଁ ମୋ ଭାବିବା ହିସାବରେ ଚାଷ ବି ଗୁଟେ ଭଲ ରୋଜଗାର ଆଜିକାଲି ସରକାର ତ ଆପଣ ବହୁତ ଫେସିଲିଟି ଯାକ ଦେଇଛନ୍ତି ଆଉ କୃଷି ହଉଛି ନିହାତି ଭାବରେ ଜରୁରୀ କାହିଁକିନା ଏଥିରୁ ଆମର ଖାଇବା ପାଇଁ ତ କିଛି ଦରକାର ନା ଏବେ ଆପଣ ଦେଖନ୍ତୁ ଧାନ ଚାଷ ହେଲା ଆଖୁ ଚାଷ ହେଲା ସେଥିରୁ ଚିନି ହଉଛି ଆଉ କପା ରୁଆ ଚାଷ ଯେଉଁ ହଉଛି ଏଇଟା ବି କରିବା ନିହାତି ଦରକାର ନହେଲେ ଆମେ ଖାଇବା କ'ଣ ବାହାରୁ ତ ସବୁ ଇମ୍ପୋର୍ଟ୍ କରି ପାରିବିନି ନା ତ ସେଥିପାଇଁ କୃଷି ହଉଛି ଆମର ନିହାତି ଦରକାର କରିବା ପାଇଁ